ମୁଁ ଭାରତୀ ବର୍ତ୍ତମାନ ମୁଁ ପାଠସାରି ଘରେ ବସିଛି ମୁଁ ଚାହୁଁଛି ମୁଁ ବର୍ତ୍ତମାନ ଆମ ଦେଶ ଭାରତର କିଛି ଅଞ୍ଚଳକୁ ଯାତ୍ରା କରିବାକୁ ଚାହୁଁଛି କିନ୍ତୁ ମୁଁ ପୁଣି ଭାବୁଛି ଯେ ମୁଁ ଏତେ ଟଙ୍କା ନଗଦ ଦେଇପାରିବି କି ନାହିଁ ତେଣୁ ମୁଁ ଆପଣଙ୍କୁ ପଚାରୁଛି ଯେ ମୁଁ ଆପଣଙ୍କୁ ନଗଦ ଟଙ୍କା ଦେଇପାରିବି କି ଯଦି ଦେଇପାରିବି ତେବେ ମୁଁ ସମସ୍ତ ଅଞ୍ଚଳ ଯାତ୍ରା ମଧ୍ୟ କରିପାରିବି ଆଉ ଡ୍ରାଇଭରର ମୁଁ ଆପଣଙ୍କୁ ବି ପଚାରୁଛି ଯେ ଆପଣଙ୍କୁ ମୁଁ ଆମ ଜାଗାରେ ପହଞ୍ଚିବା ପରେ ଆପଣଙ୍କୁ ଟଙ୍କା ପଇଠ କରିବାକୁ ଚାହୁଁଛି ତେଣୁ ଆପଣ ଯଦି ମୋତେ ବିଶ୍ୱାସ କରି ହଁ କହିବେ ତେବେ ମୁଁ ଆପଣଙ୍କ ଗାଡ଼ିରେ ଯିବି ଆଉ ଯଦି ଆପଣ ମନା କରିଦେବେ ତେବେ ମୁଁ ଅନ୍ୟ ଡ୍ରାଇଭରଙ୍କୁ କହିବି ଆଉ ଯଦି ଆପଣ ହଁ କହିବେ ତେବେ ଚାଲନ୍ତୁ ଆପଣଙ୍କ ଗାଡ଼ିରେ ଯାତ୍ରା କରିବା ଆରମ୍ଭ କରିବା ଏବଂ ହଁ ଆଉ ଗୋଟିଏ କଥା ଭାଇ ଆପଣଙ୍କ ପାଖରେ ଖୁଚୁରା ଟଙ୍କା ଅଛି ତ ଯଦି ନାହିଁ ଆପଣ ଏତେ ଖୁଚୁରା କରିଦିଅନ୍ତୁ ଯାତ୍ରା ଆରମ୍ଭ ପରେ ଆମେ ଆମ ଦର୍ଶନୀୟ ସ୍ଥାନରୁ ଅଟକିବା ସମୟ ବର୍ବାଦ କରିବାକୁ ମୁଁ ଚାହୁଁନି ତେଣୁ ଆପଣ ଭାବିବେ ନିଅନ୍ତୁ ଆପଣ ମୋ କଥାରେ ରାଜି ତ ତେଣୁ ଚାଲନ୍ତୁ ଆମେ ଏବେ ଯାତ୍ରା ଆରମ୍ଭ କରିଦେବା